ସାଧାରଣତଃ କୃଷକମାନେ ପଶୁପାଳନ କରନ୍ତି ପଶୁପାଳନ ହେଉଛି ଏକ ଲାଭଜନକ ବ୍ୟବସାୟ ପଶୁପାଳନ କହିଲେ ଗାଈ ରଖିକି ପାଳିବା ମଇଁଷି ଛେଳି ମେଣ୍ଢା ଏସବୁ ପଶୁ ରଖିକି ପାଳନ କରାଯାଏ ପଶୁପାଳନ ଏକ ଲାଭଜନକ ବ୍ୟବସାୟ ଆମେ କହିଲେ କିନ୍ତୁ ସେହିପରି ଭାବରେ ସେମାନଙ୍କର ଯତ୍ନ ନେବା ଉଚିତ ତାଙ୍କୁ ଠିକ୍ ସମୟରେ ଖାଇବାକୁ ଦେବା ସେ ରହୁଥିବା ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ବେଳେବେଳେ ଏଥିରେ ମଧ୍ୟ କୃଷକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଦି ପଶୁ ମାନଙ୍କର ଦେହ ଖରାପ ହୁଏ ତା'ହେଲେ ପଶୁ ଡାକ୍ତରଙ୍କ ସହିତ ପରାମର୍ଶ କରି ସେମାନଙ୍କୁ ଚିକିତ୍ସା କରିବା ଆମେ ଯଦି ବେଳେବେଳେ ଘରେ ନ ରହି କୌଣସି ଦୂର ସ୍ଥାନକୁ ଦୁଇ ଚାରି ଦିନ ପାଇଁ ଯାଉ ତ ଆମ ଘରର ସଦସ୍ୟମାନେ ପଶୁମାନଙ୍କର ଯତ୍ନ ନିଅନ୍ତି ଆଉ ପଶୁମାନେ ତ ସାଧାରଣତଃ ଭଲ କିନ୍ତୁ ବେଳେବେଳେ ସେମାନେ

ଚରିବାକୁ ଯାଇଥିବେ ଆସିଲା ବେଳେ ଆ ବାଡ଼ି ତା' ବାଡ଼ିରେ ପଶିଯିବେ ଫଳରେ ସେ ଲୋକମାନେ ଆସିକି ଆମ ଘରେ ଅଭିଯୋଗ କରନ୍ତି ତୁମ ପଶୁଙ୍କୁ ତୁମେ ଜଗ ଏଇଟା ହେଉଛି ଗୋଟେ ଖରାପ ଗୁଣ ଆଉ